ହ୍ୟାଲୋ ମୁଁ ରଜନୀ ପ୍ରଧାନ ବ୍ରଜସୁନ୍ଦରପୁରରୁ କହୁଥିଲି ଆପଣଙ୍କ କମ୍ପାନୀରୁ ଏକ ଡ୍ରେସ ମଗାଇଥିଲି ଯାହା ଦେଖିବାକୁ ସୁନ୍ଦର ରଙ୍ଗ ଏବଂ ଡିଜାଇନ ଥିଲା କିନ୍ତୁ ମଗାଇ ସାରିବା ପରେ ଦେଖିଲି ଯେ ଡ୍ରେସଟା ଅନ୍ୟ ଏକ ରଙ୍ଗ ଓ ଡିଜାଇନର ଯାହାକି ଦିଆଯାଇଥିବା ଟଙ୍କାର ମୂଲ୍ୟରୁ ଅଧିକ ହେବ ତେଣୁ ମୁଁ ଏହି ଡ୍ରେସଟିକୁ ରଖିପାରିବି ନାହିଁ ଦୟାକରି କଷ୍ଟମରଙ୍କ ସହିତ ଏମିତି ଚିଟିଙ୍ଗ କରନ୍ତୁ ନାହିଁ ଯଥା ଶୀଘ୍ର ଏହାକୁ ରିଟର୍ଣ୍ଣ କରନ୍ତୁ ମୁଁ ରହୁଛି